ମୁଁ ଶଶୀ ଭୂଷଣ ହାଇ ସ୍କୁଲ ସୋରଡ଼ାରେ ପଢୁଥିଲି ଆଉ ଆମର ସେଇଠି ଆମର କ୍ରୀଡ଼ାର ଆୟୋଜନ ହେଇଥିଲା ଯେଉଁଥି ପାଇଁ କି ଦୌଡ଼ା କବାଡ଼ି କ୍ରିକେଟ ଆଉ ଭଲି ବଲ୍ ବାସ୍କେଟ ବଲ୍ ଖୋଖୋ ଆଉ ଏମିତି ଅନେକ ଅନେକ ଖେଳଗୁଡ଼ିକ ଆୟୋଜନ ହେଇଥିଲା ଯେଉଁଥି ପାଇଁ କି ଛାତ୍ରଛାତ୍ରୀମାନେ ବହୁତ ଉତ୍ସାହିତ ହେଇଥିଲେ ଆଉ ତା ମଧ୍ୟରୁ ମୁଇଁ ବି ମୁଁ ବି ଦୌଡ଼ାରେ ଭାଗ ନେଇଥିଲି ଆମର ଷୋଳଶ ମିଟର ଦୌଡ଼ା କମ୍ପିଟିସନରେ ମୁଁ ଦ୍ୱିତୀୟ ସ୍ଥାନ ବିଜୟ ହେଇଥିଲି ଯେଉଁଥି ପାଇଁ କି ମୋତେ ଭଲ ପୁରସ୍କାର ବି ମିଳିଥିଲା ଆଉ ଆମ ସ୍କୁଲର ନାଁ ରଖିବା ପାଇଁ ମୁଁ ବହୁତ ବହୁତ ଜାଗାକୁ ଖେଳିବା ପାଇଁ ବି ଯାଇଛି ଆଉ ଯେଉଁଥି ପାଇଁ କି ମୁଁ ଛତ୍ରପୁରରେ ମୋର ଦୌଡ଼ା କମ୍ପିଟିସନରେ ପନ୍ଦରଶହ ମିଟର ଦୌଡ଼ା କମ୍ପିଟିସନରେ ମୁଁ ପ୍ରଥମ ସ୍ଥାନ ଲାଭ କରିଥିଲି ଏବଂ ରନିଙ୍ଗ କରିବା ଦ୍ୱାରା ଆମ ଦେହ ସୁସ୍ଥ ରହେ ନିଶ୍ୱସ ପ୍ରଶ୍ଵାସ ଭଲ ରହେ ଆଉ ଆମ ଗୋଡ଼ ଗୋଡ଼ ବି ଫ୍ରି ଥାଏ ଆଉ ଆମ ଦେହରୁ ବି ଭଲ ଝାଳ ହେଇଥାଏ ଯେଉଁ କାରଣ ଯୋଗୁଁ ଆମେ ବହୁତ ସୁସ୍ଥରେ ଆମେ ଦୌଡ଼ିବାର ବି ସ ସମର୍ଥନ ଏବଂ